ହେଲୋ

ଜଳଖିଆ ଦୋକାନୀ କହୁଛି ଗୋଟିଏ ଦଶଟଙ୍କା ଆଉ ଜିନିଷ ପତ୍ର ସବୁ ରେଟ୍ ଚାଲି ଦରଦାମ ବଢ଼ି ଚାଲିଛି ଆଉ ଆଉ ସେପଟେ କଲିକତାକୁ ତ ସମସ୍ତେ ପଳେଇ ଯାଉଛନ୍ତି ଦାଦନ ଖଟିବା ପାଇଁ ଆଉ ଏଠେଇ ଦେଲେ ଯିବା ଜିନିଷ ପତ୍ର କମ କମରେ କମରେ ଶସ୍ତାରେ ଦେଲେ ଜିନିଷ ପତ୍ର କମରେ ଦେଲେ ଏଠି ତ ଜିନିଷ ପତ୍ର ବେଶୀ ଲସ୍ ଜିନିଷ ବଢ଼ିଚାଲୁଛି ତ ଆଉ କମରେ କେମିତି ଦେବା ଆପଣ ସାହାଯ୍ୟ କଲେ ଯିବା ହଉ ଠିକ୍ ଅଛି ଏବେ ତ ନେଇ ଯାଆନ୍ତୁ ଆସନ୍ତୁ ଆସନ୍ତୁ କେତେଟା ଲେଖା କହିବେ ବରା ସିଙ୍ଗଡ଼ା ଅଛି କେତେ ନେବେ କେତେ ଟଙ୍କାର ନେବେ ପାଞ୍ଚ ଶହ ଦିଆଯିବ ଗୋଟେ ପିଶ୍ରୁ ଦୁଇଟଙ୍କା ଲେଖା କମ କରିଦେବା ମୁଁ ବରା କେତେଟା ସିଙ୍ଗଡ଼ା କେତେଟା ଆଳୁଚପ କେତେଟା ପିଆଜି କେତେଟା